ଏମିତି ଯେତେ ରୋଗ ବି ଆସୁ ବା ଯେତେ ଇଏ ଆସୁ ବିନା ପଇସାରେ ମୁଁ ବିନା ମୂଲ୍ୟରେ ମଧ୍ୟ ମୁଁ ଚିକିତ୍ସା କରିବି ଗରିବ ଲୋକମାନଙ୍କର ଏମିତି ଚିକିତ୍ସା କରିବି ଗରିବ ଲୋକମାନଙ୍କ ଠୁ ପଇସା ବି କେବେ ନେବିନି ସବୁ ପ୍ରକାର ରୋଗର ଚିକିତ୍ସା ମଧ୍ୟ ମୁଁ ଆରମ୍ଭ କରିବି ବୋଲି ଭାବିଛି